ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ଏନ୍ତା ବି ଅନୁଷ୍ଠାନ ଅଛେ ଯେନ୍ଠାନ କି ମୁଇଁ ଫଟୋଗ୍ରାଫି ଡିଗ୍ରୀ ହାସଲ କରିପାରମି ଯେନ୍ଟା ହେଲା ଡେଲୀ କଲେଜ୍ ଅଫ୍ ଫଟୋଗ୍ରାଫି ଏ ଏଫ୍ ଟି ଏସିଆନ୍ ଏକାଡ଼େମି ଫିଲିମ୍ ଆଣ୍ଡ ଟେଲିଭିଜନ ନଏଡ଼ା ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫଟୋଗ୍ରାଫି ମୁମ୍ବାଇ ଏଇ ଜାଗାାନୁ ମୁଇଁ ଫଟୋଗ୍ରାଫିର ଡିଗ୍ରୀ ହାସଲ କରିପାରମି